ମୁଁ ରୋଷେଇ ଘରକୁ ଯିବା ସମୟରେ ମୋର ପରିବାର ସହିତ ଯାଇଥାଏ ଯଥା ମୋ ବୋଉ ଖୁଡ଼ୀ ଦିଦି ଜେଜେମା'ଙ୍କ ସହ ଯାଇ ରୋଷେଇ କାମରେ ସାହାଯ୍ୟ କରିଥାଏ ଏବଂ ମୁଁ ମଧ୍ୟ ରୋଷେଇ କରିଥାଏ ଏବଂ ଆମେ ରୋଷେଇ କଲା ସମୟରେ ବିଭିନ୍ନପ୍ରକାରର କଥା ହୋଇ ଭାବର ଆଦାନପ୍ରଦାନ ମଧ୍ୟ କରିଥାଉ ଯାହା ଫଳରେକି ରୋଷେଇ କରିବାର ସମୟ ମଧ୍ୟ ଆମକୁ ଜଣାପଡ଼ିନଥାଏ ଏବଂ ସାଙ୍ଗ ହୋଇ ରୋଷେଇ କରିବା ଦ୍ୱାରା ଖାଇବାରେ ଅଧିକ ସ୍ୱାଦିଷ୍ଟ ଲାଗିଥାଏ ଏବଂ ସମସ୍ତଙ୍କୁ ଖାଦ୍ୟ ମଧ୍ୟ ପସନ୍ଦ ଆସିଥାଏ ଏବଂ ଆମର ବହୁତ ପ୍ରକାରର ରୋଷେଇ ମଧ୍ୟ ଲୋକମାନଙ୍କୁ ଅନ୍ୟ ଲୋକ ବା ଘର ଲୋକଙ୍କୁ ମଧ୍ୟ ବହୁତ ପସନ୍ଦ ମଧ୍ୟ ଆସିଛି ତେଣୁକରି ରୋଷେଇ କରିବା ସମୟରେ କୌଣସି ବି ଅସୁବିଧା ହେଲେ ବୋଉ ବାବା କି ଅନ୍ୟମାନେ ମଧ୍ୟ ସାହାଯ୍ୟ କରିଥାନ୍ତି